ମଣିଷ ଜୀବନ ହେଉଛି ଜଞ୍ଜାଳମୟ ସଦାସର୍ବଦା କିଛିନା କିଛି ଦୁଃଖ କଷ୍ଟ ଲାଗି ରହିଥାଏ ଏହି ଦୁଃଖ କଷ୍ଟମୟ ଜୀବନ ମଧ୍ୟରେ ସାମାନ୍ୟ ଆନନ୍ଦ ଆଣିଦିଏ ଯେକୌଣସି ଗୋଟିଏ ଖେଳ ସିଏ ଲୁଡ଼ୁ ହେଉ ସେ ଦୌଡ଼ାଦୌଡ଼ି ହେଉ ସିଏ ଆପଣଙ୍କର କ୍ରିକେଟ୍ ହେଉ କି ଚେସ୍ ହେଉ କି ଭଲିବଲ୍ ହେଉ କି ଆପଣଙ୍କର କବାଡ଼ି ହେଉ ଖେଳଗୁଡ଼ିକ ଲୋକମାନଙ୍କ ପାଇଁ ଏକ ଚାପ ମୁକ୍ତକାରୀ ଏବଂ ଆନନ୍ଦଦାୟକ ସ୍ଥାନ ପ୍ରଦାନ କରିବାରେ ସର୍ବଦା ପ୍ରଥମ ସ୍ଥାନ ଅଧିକାର କରିଥାଏ ଯେକୌଣସି ଖେଳ ଖେଳିଲେ ଲୋକଟିଏ ତା'ର ଯେଉଁ ଦୁଃଖ କଷ୍ଟ ଥାଏ ତାକୁ ଭୁଲିଯାଏ ଏବଂ ସେଇ ଖେଳ ମଧ୍ୟରେ ମଜିଗଲେ କ୍ଷଣିକ ପାଇଁ ହେଉ ମଧ୍ୟ କିଛି ସମୟ ପାଇଁ ହେଉ ମଧ୍ୟ ନିଜର ଦୁଃଖ ଦୁର୍ଦ୍ଧଶାମୟ ଜୀବନକୁ ଭୁଲିଯାଏ ଆଉ ସେହି ଆନନ୍ଦଟି ତା'ର ଆୟୁଷ ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରେ ଖେଳିଲାବେଳେ ଲୋକମାନେ ଯେଉଁ ଖେଳନ୍ତି ଖେଳରେ କଣ ଥାଏ ନା ସହଯୋଗ ମନୋଭାବ ଥାଏ ଯେଉଁମାନେ ଖେଳନ୍ତି ସେମାନଙ୍କ ମଧ୍ୟରେ ସହଯୋଗ ପ୍ରତିଯୋଗିତା ଭାବ ଆସେ ଖେଳ ଖେଳିଲେ କେବଳ ଜିତିବା ପାଇଁ ଖେଳା ଯାଏନି ଖେଳ ଖେଳାଯାଏ କ'ଣ ପାଇଁ ନା ଭାଗ ଅଂଶଗ୍ରହଣ କରିବାପାଇଁ ଭାଗ ନେବାପାଇଁ ସେଥିରେ କଣ ଯୋଉ ଖେଳ ଯେଉଁମାନେ ଉତ୍ତମ ପ୍ରଦର୍ଶନ କରନ୍ତି ସେମାନଙ୍କ ଠାରୁ କିଛି ଶିକ୍ଷା କରିବାପାଇଁ ଏବଂ ନିଜର ମନକୁ ଆନନ୍ଦିତ କରିବାପାଇଁ ଆନନ୍ଦ ଦାୟକ କ'ଣ ଖେଳ ନିହାତି ଭାବରେ ଏବଂ ନିଜର ବହୁ ବହୁ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଚାପ ମୁକ୍ତ ମୁକ୍ତି କରେଇ ମଣିଷକୁ ସାମାନ୍ୟ ଖୁସି ପ୍ରଦାନ କରିବାରେ ଖେଳର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ଏବଂ ସାଙ୍ଗସାଥି ସହିତ ମିଶିକି ଖେଳିଲେ ଆମର ସେ ପୁରୁଣା ଦିନ କଥା ମନେପଡ଼ି ଯାଉ ପଡ଼ିଯାଏ ଯେତେବେଳ ଆମେ ଛୋଟ ଛୁଆମାନଙ୍କ ସହିତ ବେଳେ ଛୋଟ ଛୁଆ ହେଇଥିଲା ବେଳେ ଛୋଟ ଛୁଆମାନଙ୍କ ସହିତ ଖେଳୁଥାନ୍ତି ତେଣୁ ଖେଳଗୁଡ଼ିକ ନିହାତି ଭାବରେ ଏକ ଚାପ ମୁକ୍ତକାରୀ ପରିବେଶ ସୃଷ୍ଟି କରିବା ସହିତ ବ୍ୟକ୍ତି ବିଶେଷଙ୍କର ମନରେ ଖୁସି ଉଲ୍ଲାସ ଏକ ଆନନ୍ଦ ଭରିଦିଏ